ମୁଁ ମୋବାଇଲ ବିଷୟରେ ଅଧିକ ଲେଖିବାକୁ ଚାହୁଁଛି ଏବଂ ସମାଜକୁ ଜଣାଇବାକୁ ଚାହୁଁଛିକି ମୋବାଇଲ ହେଉଛି ଏମିତି ଏକ ଜିନିଷ ଯାହା ସଦୁପଯୋଗ କଲାଠୁ ଆମମାନଙ୍କୁ ବହୁତ ଉଚ୍ଚ ସ୍ଥାନକୁ ନେଇଯାଇପାରିବ ଏବଂ ଯାହାର ଦୁରୁପଯୋଗ ଫଳରେ ଆମେ ବହୁତ କ୍ଷତିଗ୍ରସ୍ତ ହୋଇପାରିବା ଯଥା ଯେପରି ଏବେ ପିଲାମାନେ ମୋବାଇଲରେ ବିଭିନ୍ନ ପ୍ରକାର ଗେମ୍ ଖେଳି ନିଜର ପଢ଼ା ଏବଂ ନିଜର ଖେଳକୁଦର ସମୟକୁ ମୋବାଇଲରେ ଦେଇ ନିଜ ଶରୀରକୁ ଅସୁସ୍ଥ କରୁଛନ୍ତି ଏବଂ ଏହାଦ୍ୱାରା ଅନେକ ପିଲାମାନେ ଆତ୍ମହତ୍ୟା କରିଦେଉଛନ୍ତି ମୋବାଇଲର ଦୁରୁପଯୋଗରେ ପିଲାମାନେ ବହୁତ ଆତ୍ମହତ୍ୟା କରୁଛନ୍ତି ତେଣୁ ମୋର ସମାଜକୁ ଗୋଟିଏ ବାର୍ତ୍ତା ଛୋଟ ପିଲାମାନଙ୍କୁ ମୋବାଇଲ କିମ୍ବା ଗାଡ଼ି ଦିଅନ୍ତୁ ନାହିଁ ଗାଡ଼ି ବି ହେଉଛି ଏହିଭଳି ଗୋଟିଏ ଜିନିଷ ଯାହା ଛୋଟ ପିଲାଙ୍କୁ ଦେଲେ ସିଏ ତାରେସା ତାହା ନେଇ ଆକ୍ସିଡେଣ୍ଟ କରୁଛନ୍ତି